ଆମ ସ୍କୁଲରେ ଥରେ ପିକନିକ୍ ଯିବାର ଆୟୋଜିତ ହେଇଥିଲା

ଆମ ସ୍କୁଲ ତରଫରୁ ନାରା ନାରାୟଣୀ ଭୈରବୀ ତା ପୁରୀ କୋଣାର୍କ ହୀରାକୁଦ ଡ୍ୟାମ୍ ଇତ୍ୟାଦି ଜାଗା ବୁଲିବା ପାଇଁ ସ୍ଥିର କରାଯାଇଥିଲା ସେଥି ନିମନ୍ତେ ଗୋଟିଏ ବସ୍ଟି ଭଡ଼ା କରାଯାଇଥିଲା ଆଉ ସମସ୍ତେ ସକାଳୁ ଉଠି ଗାଧୁଆ ଗାଧୁଆ ପାଧୁଆ କରି ଯାଇ ବାହାରିଲୁ ଯିବା ପାଇଁ ଆମେ ସବୁ ଜାଗା ବୁଲିଲୁ ପୁରୀ ଏଥିମଧ୍ୟରୁ ପୁରୀ ବହୁତ ଭଲ ଲାଗିଲା ସେଠି ଜଗନ୍ନାଥଙ୍କ ଦର୍ଶନ କଲୁ ଭଲ ଖାଇଲୁ ରୋଷେଇ କରିକିରି ଅବଢ଼ା ତା'ପରେ ପୁରୀ ବେଳାଭୂମି ଗଲୁ ପାଣିରେ ଖେଳିଲୁ ଗାଧେଇଲୁ ସାଙ୍ଗସାଥିମାନେ ମଜା କଲୁ ଏହା ମୋର ଜୀବନର ଅଭୁଲା ସ୍ମୃତି